କୃଷକ ମାନେ ସାଧାରଣତଃ କୃଷି କରିବାକୁ ହିଁ ପସନ୍ଦ କରନ୍ତି ହେଲେ ପାର୍ଶ୍ୱ ବ୍ୟବସାୟ ସେମାନେ ତ କେବଳ କୃଷି କରିକି ହିଁ ଜୀବିକା ନିର୍ଵାହ କରି ପାରିବେନି ସେଥିପାଇଁ ସେମାନେ କୃଷକମାନେ ଯେଉଁ ଆମର ଯେତିକି ସବୁ ଉତ୍ପାଦନ ହେଉଛି ସେସବୁକୁ ମଧ୍ୟ ବିକ୍ରି କରିକି ଅର୍ଥ ଉପାର୍ଜନ କରି ପାରିବେ ଆଉ ଯେଉଁ ଚାରାଗଛ ସବୁ ଲଗାଉଛନ୍ତି ତାକୁ ମଧ୍ୟ କିଛି ଅଧିକ ପରିମାଣରେ ଲଗାଇ କିଛି ଚାଷ କାର୍ଯ୍ୟରେ ଲଗାଇ ଅନ୍ୟକିଛି ମଧ୍ୟ ବିକ୍ରି କରି ପାରିବେ ଆଉ ସେ ସେ ସବୁ କରିବା ପାଇଁ ସେମାନେ ପସନ୍ଦ କରିବେ କାରଣ କୃଷକ କୃଷି କରିକି ଆଉ ତ ଅନ୍ୟ କିଛି ବେପାର ବଣିଜ ଏସବୁ ଦୋକାନ ଏସବୁ ଆଉ କିଛି କରି ପାରିବେନି କି ଚାକିରି କରି ପାରିବେନି ତ ସେ ସେସବୁ ସେମାନଙ୍କୁ ପସନ୍ଦ ବି ଲାଗିବନି ଏପଟେ କିନ୍ତୁ ସେମାନେ କୃଷି କୃଷି କୃଷକ କୃଷି କରିବା ପାଇଁ ଭଲପାଆନ୍ତି ସେଇ ଚାଷ କାମରେ ହିଁ ସେମାନେ ନିଜର ବ୍ୟବସାୟଗୁଡ଼ିକ କଲେ ସେ ସବୁ ଭଲ ଲାଗିବ କୃଷକ ମାନେ ମଧ୍ୟ ଚାହିଁନେ ପଶୁ ମଧ୍ୟ ପାଳନ କରି ପାରିବେ ଗୋଟେ ଗାଈ ରଖିଲେ କି ତାଠୁ କ୍ଷୀର ଆଣିକି ବିକ୍ରି କଲେ କି କଣ ଏହି ସବୁ ପାର୍ଶ ବ୍ୟବସାୟ କରିକି ସେମାନେ ନିଜର ଜୀବିକା ନିର୍ବାହ କରିବେ ଏହି ସବୁ ଗୁଡ଼ିକୁ ହିଁ ସେମାନେ ପସନ୍ଦ କରିବେ